ହଁ ଗୋଟିଏ ଗ୍ରାମାଞ୍ଚଳ ଅଞ୍ଚଳର ମୋ ଗାଁ ରେ ଗୋଟିଏ ନଦୀ ଅଛି ଯାହାକି ଅନେକପଡ଼ ନଦୀ ଏବଂ ଗ୍ରାମ ପାଖ ପାଖ ମଧ୍ୟରେ ଅନେକ ପ୍ରକାର ପୋଖରୀ ଅଛି ସେହି ଜାଗାରେ ଆମେ ପହଁରିବାକୁ ଏବଂ ଗାଧେଇବାକୁ ଯାଇ ଆମ ଗାଁ ଅନେକ ମୋ ସାଙ୍ଗ ଏବଂ ମୁଁ ମିଶି ସେ ଜାଗା ମଧ୍ୟରେ ପହଁରିବାକୁ ଯାଇଥାଉ ଏବଂ ସେ ଜାଗାରେ ଅନେକ ସାଙ୍ଗମାନେ ମିଶି ସେ ଜାଗାରେ ଆମେ ପହଁରିକି ଅନେକ ପ୍ରକାର ଖେଳ ମଧ୍ୟ ପାଣିରେ ଖେଳିଥାଉ କହିବାକୁ ଚାହେଁ ଗ୍ରାମାଞ୍ଚଳରେ ଯେଉଁ ପ୍ରକାର ଖୁସି ମିଳେ ଏବଂ ଉପକାରରରେ ଆମ ଗ୍ରାମ ପାଖରେ ଦଶଟି ଖଣ୍ଡିଆ ହବ ପୋଖରୀ ଅଛି ଏବଂ ଦୁଇଟି ନଦୀ ରହିଛିି ସେହି ଜାଗା ମଧ୍ୟରେ ଆମେ ସବୁବେଳେ ପହଁରିବାକୁ ଯାଇଥାଉ ଏବଂ ମୋର ଗ୍ରାମର ଅନେକ ଭାଇ ଭଉଣୀ ମାଆ ବାପା ଏବଂ ଯାଇଥାନ୍ତି ସେ ଜାଗା ମଧ୍ୟରେ ଏବଂ ସେହିମାନେ ସେମାନେ ମଧ୍ୟ ତାଙ୍କର ପ୍ରତିଦିିନିଆ କାମ ଏବଂ ଯେମିତିକି ଲୁଗାପଟା ସଫା କରିବାର ଗାଧୋଇବାର ସେ ଜାଗାରେ କରିଥାନ୍ତି ଯାହାକି ଲୋକମାନଙ୍କୁ ଅନେକ ପ୍ରକାର ସୁବିଧାଜନକ କାର୍ଯ୍ୟ ଅଛି ଆମ ଗ୍ରାମରେ ବୋରୱେଲ୍ର ସୁବିଧା ନାହିଁ ଏବଂ ନଳକୂପର ସୁବିଧା ନାହିଁ ଯାହାଫଳରେ ଆମେ ନଦୀରେ ଏବଂ ପୋଖରୀରେ ଆମର କାର୍ଯ୍ୟ କରିବା ପାଇଁ ଯାଇଥାଉ ଏବଂ ସେ ଜାଗାରେ ଅତି ସହଜ ହେଇଥାଏ ବେଶୀ ଜଳ ଥିବାରୁ ସଫା କରିବାକୁ ମଧ୍ୟ ସୁବିଧା ଏବଂ ଗାଧୋଇବାକୁ ମଧ୍ୟ ସୁବିଧା ସେହି ଜାଗାରେ ଯେତେବେଳେ ଖରା ମାସ ଆସେ ସେହି ଜାଗାରୁ ପାଣି ଅଳ୍ପ କମିଯାଏ କିନ୍ତୁ ଯେତେବେଳେ ବର୍ଷା ହୁଏ ନଦୀ ପୁରା ଭର୍ତ୍ତି ହୋଇଯାଏ ସେତେବେଳେ ଗାଧୋଇବାକୁ ବା ସୁଇମିଙ୍ଗ କରିବାକୁ ଆମକୁ ବହୁତ ଭଲ ଲାଗେ ସେହି ସମୟରେ ଆମ ଗାଁର ଅନେକ ସାଙ୍ଗସାଥି ମିଳେ ଆଉ ପୋଖରୀରେ ହଉ ବା ନଦୀରେ ହଉ ଆମେ ଯାଇଥାଉ ଏବଂ ସବୁବେଳେ ଆମେ ସେଇ ଜାଗାରେ ଘଣ୍ଟା ଘଣ୍ଟା ଆମେ ସୁଇମିଙ୍ଗ କରିଥାଉ ଏବଂ ସେ ଭିତରେ ଖେଳ ମଧ୍ୟ ଖେଳିଥାଉ ଆମକୁ ଅନେକ ପ୍ରକାର ସୁବିଧା ମିଳୁଅଛି ଆମେ କହିବାକୁ ଚାହୁଁଛୁ ଯେ ସେ ଜାଗାରେ ଯେଉଁ ପ୍ରକାର ସୁଖ ସେ ଜାଗାରେ ସାନରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ସେ ଜାଗାରେ ଆମେ ଯାଉ ଏବଂ ସବୁବେଳେ ଆମେ ସେ ଜାଗାରେ ସକାଳ ସକାଳ ହଉ ବା ସନ୍ଧ୍ୟା ସମୟରେ ମଧ୍ୟ ଆମେ ସେହି ଜାଗାରେ ଯାଇକି ସୁଇମିଙ୍ଗ କରିଥାଉ ଏବଂ ସବୁବେଳେ ଆମେ ସେ ଜାଗାରେ ରହିକି ଆମେ ସବୁବେଳେ ସେ ଜାଗାରେ ସୁଇମିଙ୍ଗ କରୁ ଏବଂ ପହଁରିବାକୁ ଯାଉ